ହଁ ମୁଁ ଅଂଶଗ୍ରହଣ କରିଥିଲି ଦିନେ ଆମେ ଚାରି ପାଞ୍ଚ ଜନ ସାଙ୍ଗ ମିଶି ଗୋଟିଏ ସ୍ଥାନରେ ଗୋଟିଏ ସ୍ଥାନରେ ହୋଇ ଅନଲାଇନ୍ ଗୋଟିଏ ଗେମ୍ ଅଛି ତା ଯାହାର ନାଁ ହେଉଛି ପବ୍ଜି ସେଥିରେ ଆମେ ଚାରିଜଣ ସାଙ୍ଗ ଗୋଟେ ସ୍କଡ଼୍ ବନେଇକିନା ସେହି ସେଥିରେ ଆମେ ସେଇ ଅନଲାଇନ୍ ଗେମ୍ ବା ଫ୍ରି ଫାୟାର୍ ଖେଳିଥିଲୁ ସେହି ଗେମ୍ରେ ଦୁଇଟି ଅପୋଜିଟ୍ ବା ବିରୋଧୀ ଦଲ ରହିଥାଏ ଯେପରି ଆମେ ଚାରି ଜନ ଏବଂ ସେମାନେ ବି ଚାରି ଜନ ଥିଲେ ଆମେ ସେହି ଗେମ୍ରେ ପାଞ୍ଚ ଶହ ଟଙ୍କା ବାନ୍ଧିଥିଲୁ ଓ ଯେଉଁ ଦଳ ଜିତିବ ସେହି ଦଳ ସେ ପାଞ୍ଚ ଶହ ଟଙ୍କା ନେଇକିନା ଖର୍ଚ୍ଚ କରିବ ବା ସେଇ ଦଳ ନେବ ସେହି ଗେମ୍ରେ ସେହି ସେମାନେ ଚାରି ଜଣ ଥିଲେ ଆମେ ଚାରି ଜଣରେ ଥିଲୁ ଆମେ ଆମମାନଙ୍କ ହାତରେ ବନ୍ଧୁକ ଥିଲା ସେମାନଙ୍କ ହାତରେ ମଧ୍ୟ ବନ୍ଧୁକ ଥିଲା ଦି ଦଳ ଦି ଦଳ ଦି ଦଲକୁ ଲୁଚିିଲୁଚି ବା ମୁହାଁମୁହିଁ ହୋଇକିନା ସେ ବନ୍ଧୁକରେ ଗୁଲି ମାରୁଥୁଲୁ ସେଇ ଗେମ୍ ଖେିଲିବାକୁ ଅତ୍ୟନ୍ତ ଭଲ ଲାଗେ ଆଉ ସେ ଗେମ୍ ବହୁତ ବଢ଼ିଆ ଥିଲା ଆମେ ମୁଁ ଆମେ ଆମେ ଆମେ ଯେେଇ ଦଲ ଥିଲୁ ସେଇ ଦଲରୁ ତିନି ଜନ ତିନି ଜନ ବା ଆମ ମୋ ସାଥିୀ ତିନି ଜନ ସେମାନଙ୍କର ମୃତ୍ୟ ହୋଇଥିଲା ମରିଯାଇଥିଲେ ଏବଂ ମୁଁ ଜନେ ସମସ୍ତଙ୍କୁ ହରେଇଥିଲି ଏବଂ ସେଇ ଗେମ୍ରେ ୱିନର୍ ହୋଇଥିଲି ମୋତେ ସେଇ ଗେମ୍ ଖେଲିକିନା ବହୁତ ମଜା ଲାଗିଥିଲା